ଭାରତ ସରକାର ହେଉ କି ଓଡ଼ିଶା ସରକାର ହେଉ ଆମ ବୌଦ୍ଧ ଜିଲ୍ଲାକୁ ଯଦି ସାମାଜିକ କାର୍ଯ୍ୟ କରୁଥିବା ଅନୁଷ୍ଠାନମାନଙ୍କୁ କିଛି କିଛି ଆର୍ଥିକ ସହାୟତା ପ୍ରଦାନ କରିବେ ଓ ତାଙ୍କ ମାଧ୍ୟମରେ କିଛି ଉନ୍ନତିକରଣ କାର୍ଯ୍ୟ କରାଇବାକୁ ଚାହିଁବେ ତେବେ ଜିଲ୍ଲାର ବହୁତ ଉନ୍ନତି ହେବ କାହିଁକିନା ସୋସିଆଲ ୱାର୍କରଗୁଡ଼ାକ ସାମାଜିକ କାମରେ ସିଏ ସର୍ବଦା ନିଜର ପ୍ରାଣପିଣ୍ଡ ଦେଇ କାର୍ଯ୍ୟ କରିଥାନ୍ତି କାହିଁକି ସିଏ ଭାବନ୍ତି ଆମେ ଯଦି ଅନ୍ୟର ସେବା କରିବା ଆମର ସେବା ସ୍ବୟଂ ପ୍ରଭୁ କରିବେ ବୋଲି ବା ଭଗବାନ୍ କରିବେ ବୋଲି ଭାବନ୍ତି ଓ ସମାଜର ଉନ୍ନତି କିପରି ହେବ ସେଥିପ୍ରତି ସେମାନେ ସର୍ବଦା ଦୃଷ୍ଟିଗୋଚର କରନ୍ତି